ଓଡ଼ିଶା ଭାଷା ଓଡ଼ିଶାର ଭାଷା ଆମେ ଓଡ଼ିଆରେ ଲେଖିଲା ବେଳେ ଆଉ କହିଲା ବେଳେ କେବେ କଷ୍ଟ ହେଉନୁ ଆଉ ଓଡ଼ିଆ ଏକ ଏକ ଭଲ ଭାଷା ହେଉଛି ଓଡ଼ିଆ ଆମେ ଶିଖିପାରୁ ଓଡ଼ିଆ ଆମେ ଲେଖିପାରୁ